ଆଜ୍ଞା ମୁଁ ହେଉଛି ଆସିଥିଲି ପୁରୀ ବୁଲିବା ପାଇଁ ଆଉ ଏଠି ରୁମ୍ ନେଇଥାନ୍ତି ରୁମ୍ ଆପଣଙ୍କର ଏଇଠି କେମିତି କ'ଣ ଦେଉଛନ୍ତି ରେଟ୍ କେମିତି ଅଛି ମୋର ତ ଏ ସି ରୁମ୍ ଗୋଟିଏ ଦରକାର ଆଉ ହଁ ଠିକ୍ ଅଛି ଚାର୍ଜ୍ କଥା ଆପଣ ବ୍ୟସ୍ଥ ହୁଅନ୍ତୁନି କିନ୍ତୁ ଆମର ଯେ ମୋର ଯେମିତି ହେଉଛି ସବୁ ସୁବିଧା ହେଉଥିବା ଦରକାର ମୋର ସେମିତି ଗୋଟିଏ ରୁମ୍ ଦରକାର ମୁଁ ପାଞ୍ଚ ଦିନ ଏମିତି ରହିବି ଆଉ ଆପଣଙ୍କର ଯେଉଁ ଡେଲି କେତେ ନେଉଛନ୍ତି ପନ୍ଦରଶହ ନେଉଛନ୍ତି ହଁ ହେଉ ଆଉ କ'ଣ ଆପଣଙ୍କର ଫେସିଲିଟି ଅଛି ହଁ ସେଇଗୁଡ଼ା ମାନେ ସେଥିରେ ଆପଣ ଚାର୍ଜ୍ ନେଉଛନ୍ତି ନା ସେଗୁଡ଼ା ଅଲଗା ଚାର୍ଜ୍ ନେଉଛନ୍ତି ହୁଁ ହଁ ମୁଁ କ'ଣ କହୁଥିଲି କି ଯେଉଁ ମୋ ମୁଁ ଯେଉଁ ରୁମ୍ଟା ନେଇଥାନ୍ତି ଯେଉଁ ସି ବିଚ୍ ସେ ସାଇଟ୍କୁ ନେଇଥାନ୍ତି ଯେଉଁଠି ମାନେ ସି ବିଚ୍ ଦେଖାଯାଇଥାନ୍ତା ସେଇପଟେ ନେଇଥାନ୍ତି ସେମିତି ରୁମ୍ ଅଛି ନା ନାହିଁ କାହିଁକିନା ସେ ସମୁଦ୍ର ମୋ ରୁମ୍ ପାଖରୁ ରୁମ୍ରୁ ସମୁଦ୍ର କୂଳ ଯେମିତି ଦେଖାଯାଇଥାନ୍ତା ସେମିତି ଗୋଟିଏ ରୁମ୍ ଦରକାର ଥିଲା ଅଛି କି ନାହିଁ ସେମିତି ଲାଟିନ୍ ବାଥରୁମ୍ ନାହିଁ ନା ନା କମନ୍ ନୁହେଁ ମୋର ଯେଉଁ ରୁମ୍ ଆଟାଚ୍ ବାଲା ଦରକାର ସେମିତି ହେଲେ ଭଲ ହୋଇଥାନ୍ତା ନା ରୁମ୍ ଆଟାଚ୍ ବାଲା ସେମିତି ଅଛି କି ନାହିଁ ରୁମ୍ ଆଟାଚ୍ ବାଲା ଯେଉଁ ସି ବିଚ୍ ଦେଖା ଯାଉଥିବ ଯେମିତି ଆଜ୍ଞା ସତରଶହ ଟଙ୍କା ହେଲେ ବି କିଛି ପ୍ରୋବ୍ଲେମ୍ ନାହିଁ କିନ୍ତୁ ମତେ ସେମିତି ରୁମ୍ ଗୋଟିଏ ଦରକାର ଯେମିତି ହେଉଛି ସବୁ ଲାଟିନ୍ ବାଥରୁମ୍ ଆଟାଚ୍ ହୋଇଥିବ ଆଉ ସେଥିରୁ ସି ବିଚ୍ ଦେଖା ଯାଉଥିବ ଆମେ ଆସିଛୁ ପାଞ୍ଚ ଜଣ ତ ଆମେ ଅଲଗା ଅଲଗା ହେଉଛି ରୁମ୍ ନେବୁ ହେଲା ତ ଆଜ୍ଞା ଆମେ ତାହେଲେ ଆପଣ ତାହେଲେ ଡେଲି ନେଉଛନ୍ତି ନା କ'ଣ କେମିତି କରୁଛନ୍ତି ନା ଏକାଥରେ ଯେତେବେଳେ ଆମେ ରୁମ୍ ଛାଡ଼ିବୁ ସେଦିନ ନହେଲେ ଦେଇ ଦେଇଥାନ୍ତୁ ନା ଡେଲି ନେଉଛନ୍ତି ଉ ହୁଁ ହେଉ ତାହେଲେ ଠିକ୍ ଅଛି ଆମେ ଆପଣଙ୍କୁ ଯଦି ସେମିତି ପେମେଣ୍ଟ୍ ନେଉଛନ୍ତି ତାହେଲେ ଆମେ ସେମିତି ପେମେଣ୍ଟ୍ କରି ଦେବୁ ଯେମିତି ଆମେ ତ ପେମେଣ୍ଟ୍ କରିଦେବୁ ଠିକ୍ ଅଛି କିନ୍ତୁ ଆମର ଯେମିତି କୌଣସି କିଛି ଅସୁବିଧା ନ ହୁଏ ଆମର ଯେତେବେଳେ ଯେଉଁଟା ଦରକାର ହେବ ଯାହା ଦରକାର ହେବ ଆପଣ କିନ୍ତୁ ସାଙ୍ଗେ ସାଙ୍ଗେ ପହଞ୍ଚାଇବେ ଯେମିତି ଆମ ଖାଇବା ପିଇବାର ବି ଫେସିଲିଟି ଅଛି ତ ଆଉ ରୁମ୍ରେ ଆଣିକି ହେଉଛି ପିଲା ଦେଇପାରିବେ ତ ଯେଉଁ ଯଦି ଆମେ ଯେଉଁ ଖାଇବା ଅର୍ଡର୍ କରିବୁ ରୁମ୍ରେ ଆସିକି ପହଞ୍ଚାଇ ପାରିବେ ତ ହଉ ଠିକ୍ ଅଛି ତାହେଲେ ତ ସବୁ ସୁବିଧା ଅଛି ଆଉ କିଛି ଅସୁବିଧା ନାହିଁ ତାହେଲେ ଠିକ୍ ଅଛି ଆମର ହେଉଛି ପାଞ୍ଚ ଜଣଙ୍କ ପାଇଁ ହଁ ପାଞ୍ଚ ଜଣଙ୍କ ପାଇଁ ରୁମ୍ ବୁକ୍ କରି ଦିଅନ୍ତୁ ଆଉ ପିଇବା ପାଣି ବି ସୁବିଧା ଅଛି ତ କାହିଁକି ନା ଏଠି ସମୁଦ୍ର ହଁ କାହିଁକି ନା ଏଠି ସମୁଦ୍ର ପାଖରେ ଅଛି ନା ଲୁଣି ପାଣି ତ ଭଲ ଲାଗିବନି ହଉ ଠିକ ଅଛି ତାହେଲେ ଆମ ପାଞ୍ଚ ଜଣଙ୍କ ପାଇଁ ରୁମ୍ ବୁକ୍ କରି ଦିଅନ୍ତୁ ତାହେଲେ ହଁ ଅଛି ରୁମ୍ ପାର୍କ୍ ପାଇଁ ଜାଗା ଅଛି ତ ନାଇଁ ସରି ଯେଉଁ ଗାଡ଼ି ପାର୍କ୍ ପାଇଁ ହଉ ଠିକ୍ ଅଛି ସବୁ ତ ସୁବିଧା ଅଛି ତାହେଲେ ଆମର ହେଉଛି ରୁମ୍ ବୁକ୍ କରି ଦିଅନ୍ତୁ ହଁ ଏଠି ରହିଲେ ତ ଆମେ ସୁଇମିଙ୍ଗ୍ ପୁଲ୍ ବି ବ୍ୟବହାର କରିବୁ ହଁ ହଁ ଆଜ୍ଞା ବୁକ୍ କରି ଦିଅନ୍ତୁ ଠିକ୍ ଅଛି ପାଞ୍ଚ ହଜାର ମୁଁ ଦେଇ ଦେଉଛି ତାହେଲେ